ଆମ ଘରେ ଚାଷ କରାହେଇଛି ବହୁତ ପ୍ରକାର ଫଳ ଗଛ ଫୁଲ ଗଛ ସବୁପ୍ରକାର ଚାଷ କରାହେଇଛି ଆଉ ପନିପରିବା ବି ଚାଷ କରାହେଇଛି ଆଉ ସେଇଠି ଆମେ ସମସ୍ତେ ସହଯୋଗ କରୁଛୁ ବାପା ମାଆ ମୋ ସ୍ତ୍ରୀ ଭାଇ ଭାଉଜ ଛୁଆପିଲା ସବୁ ସାହାଯ୍ୟ କରୁଛେ ଆଉ ସାହାଯ୍ୟ କରିବା ଫଳରେ ସବୁ ଗଛର ଫଳ ଭଲ ଭାବରେ ହୁଏ ଆଉ ସବୁ ଲୋକ ଯତ୍ନ ନିଏ ବାଡ଼ି ବଗିଚା ସବୁବେଳେ ସଫା ରଖା ହୁଏ ଆଉ ସେଥିପାଇଁ ମୁଁ ଘରେ ନ ରହିଲେ ବି ଆମ ଭାଇ କି ଭାଉଜ କି ସ୍ତ୍ରୀ ଯିଏ ହେଲେ ବି ସେ କାମରେ ସାହାଯ୍ୟ କରନ୍ତି ବାଡ଼ି ବଗିଚାରେ ସବୁ ମାନେ ସବୁ ଗଛ ପ୍ରତି ସବୁ ସମସ୍ତେ ଯତ୍ନ ନିଅନ୍ତି ପାଣି ପାଣି ସବୁ ଇତ୍ୟାଦି ସବୁ ଗଛରେ ଦିଆ ହୁଏ ଆଉ ସେଥିରୁ ସେଥିରେ ଆଉ କିଛି ଅସୁବିଧା ନାହିଁ ଆଉ ସେ ଫଳ ହବାକୁ ପଡ଼େ ଘରେ ଖାଇବା ପାଇଁ ଭଲ ହୁଏ ବଜାରରୁ କାଇଁ କିଣି ଆଣିବା ଆହୁରି ଆମ ଘରେ ଚାଷ କଲେ ଆହୁରି ଯଦି ଅଧିକା ବଳିଗଲା ତାହେଲେ ବିକ୍ରି କରିକି ଆମେ ଦୁଇ ପଇସା ପାଉ